ଯାହାଦ୍ୱାରା ଲୋକମାନଙ୍କର ଝାଳ ବାହାରିବା ଦ୍ୱାରା ରୋଗ ପ୍ରତିନିଧିକ ଶକ୍ତି ବୃଦ୍ଧି ହୁଏ ଓ ରକ୍ତଚାପ କମିଯାଏ ରକ୍ତଚାପ ଠିକ୍ ସନ୍ତୁଳନ ଭାବେ ରହିଥିବାରୁ ଲୋକମାନେ ଶାନ୍ତିରେ ରୁହନ୍ତି ଓ ମାନସିକ ସ୍ଥରରେ କିଏ କୌଣସି ଦୁଃଖ ଅନୁଭବ କରୁଥିଲେ ଖେଳରେ ଖୁସି ହୋଇ ଓ ଖେଳରେ ଜିତିବା ହାରିବା ଲାଗୁ ରହିଥାଏ ସମସ୍ତେ ତାଙ୍କ ଲକ୍ଷ ପୁରଣ କରିବା ପାଇଁ ଜିତିବା ପାଇଁ ଚେଷ୍ଟା କରନ୍ତି ତେଣୁ ଖେଳିଲେ ଲୋକମାନେ ଶାନ୍ତିରେ ଶୋଇ ପାରିବେ ଓ ଖେଳିବା ଦ୍ୱାରା କୌଣସି ଯୋଗ ଆଉ କରିବାକୁ ପଡ଼ିବ ନାହିଁ ଓ ଖେଳ ଦ୍ୱାରା ଲୋକଙ୍କଠୁ ରୋଗ ଦୂରେଇ ଯିବାର ସମ୍ଭାବନା ବହୁତ ଅଛି